ଆଜ୍ଞା ନମସ୍କାର ମୁଁ ଏଇ ସାଇବ ଅର୍ଜନ କହୁଥିଲି ଆଜ୍ଞା ଏହା ଯେ ମୋର ଭାଇ ଜଣକୁ ତ ଆପଣଙ୍କର ମେଡିକାଲରେ ଆଣିବାର ଅଛି ଆଜ୍ଞା ତାର ତାର ବ୍ରେନ୍ରେ ଗୋଟେ କ'ଣ ଗୋଟେ ହୋଇଯାଇଛି ସେ ଟିକେ ବାଇଆ ବାଇଆ ପରି ହେଉଛି ପାଗଳ ଟାଇପ୍ର ହଁ ମେଣ୍ଟାଲ ହୋଇଯାଉଛି କେତେବେଳେ କ'ଣ କରୁଛି କିଛି ଜଣାପଡ଼ୁନାହିଁ ହଠାତ୍ ହଠାତ୍ ହଁ ଆଗେ ଗୋଟେ ଥର ଯାଇଥିଲୁ ଆମେ କୋରାପୁଟରେ ଭଲ ହୋଇଯିବ ବୋଲିକି ମେଡିସିନ୍ ଦେଲେ ତିନି ମାସ ଖଣ୍ଡେ ଖାଇଲା ହେଲେ ବି ଭଲ ହେଲା ନାହିଁ ତୁମର ମେଡିକାଲରେ କ'ଣ କ'ଣ ସୁବିଧା ଅଛି ଅଛି ଅଛି ବୀମା କାର୍ଡ୍ ଅଛି ତା କ'ଣ ଭଲ ମୁଇଁ ମୋତେ ଦାଦା କହିବ ଦାଦା କହିବ ସିଏ ମୋ ପୁତୁରା ପିଲାଟା ହଁ କ'ଣ କହୁଥିଲି ବୋଲେ ମେଡିକାଲରେ କେତେ କ'ଣ ଖର୍ଚ୍ଚ ହେଉଛି ଗୋଟେ ରାତିରେ କେତେ ନେଉଛ

ହଁ ହଁ ଡକ୍ଟରମାନେ ଆସୁଛନ୍ତି ନା ନାହିଁ ହଁ

ତା'ପରେ ଓରିଜିନାଲଟା କି ଆଧାର କାର୍ଡ୍ କି ଜେରକ୍ସଟା ମାନେ ହଉ ଆଉ କୋଉଠି ଡକ୍ଟରମାନେ ଆସୁଛନ୍ତି ସାର୍ କେତେଟା କୋଉ କୋଉ ଟାଇମରେ ଆସୁଛନ୍ତି ସେମାନେ

ବୋଲେ କେତେ କେତେ ଟାଇମରେ ରହୁଛନ୍ତି ମୁଁ ବୁଧବାର ଆସିବି ସାର୍

ହଁ ସବୁ ଅଛି ସବୁ ଜେରକ୍ସ ମୁଇଁ ଧରିକି ଆସିଥିବି ଆଉ ଅର୍ଜିନାଲଟା ବି ଆଣିଥିବି ଠିକ ଅଛି ସାର୍ ମୁଁ ବୁଧବାର ଆସିବି ସାର୍ ହାଇ

ହଉ ମୁଁ ଫୋନ୍ କରିକି ଆସିବି ସାର୍ ନମସ୍କାର